ବରା ସିଙ୍ଗେଡ଼ା କେମିତି କି ପନ୍ଦର ଟଙ୍କା କ'ଣ ଏତେ ରେଟ୍ ହଁ ନାଇଁ ନାଇଁ ଆମ ବେଙ୍ଗଲୋର୍ରେ ତ ଶସ୍ତା ହୁଁ ନାଇଁ ଟିକେ କମ କର ଏତେ କ'ଣ ଆମ ଆଡ଼େ ସିଆଡ଼େ ପାଞ୍ଚ ଟଙ୍କା ପାଞ୍ଚ ଟଙ୍କା ବିକୁଛନ୍ତି ତୁମେ ପନ୍ଦର ଟଙ୍କା କହୁଛ ଆଳୁ ରେଟ୍ ବଢ଼ିଲେ ବି କ'ଣ ଏତେ ଟଙ୍କା ବଢ଼ିବ ବଢ଼ିଲେ ଆପଣ ବଢ଼ିଲେ ଆଳୁର ଯୋଉ ଦେଉଛନ୍ତି ଟିକେ କମେଇ ଦେଉନାହାଁନ୍ତି ଆଉ ସେଇ ପ୍ଲେଟ୍ରେ ବିକନ୍ତୁ ଏତେ ରେଟ୍ କଲେ ଲୋକ କ'ଣ ନେବେ ଗୋଟେ ସିଙ୍ଗଡ଼ା କ'ଣ କିଏ ପନ୍ଦରଟଙ୍କା ଦେଇ କିଣିକି ଖାଇବ କହୁନାହଁନ୍ତି ଆମ ସିଆଡ଼େ ତ ପାଞ୍ଚଟଙ୍କା ଟିକେ କ୍ଵାଣ୍ଟିଟି କମେଇ ଦିଅନ୍ତୁ ତୁମେ ନହେଲେ ଆସୁନ ଆମ ବେଙ୍ଗଲୋର୍ ଆଡ଼େ ମୁଁ ବୁଝିଦେବି ରହିକି ସେଠି ଦୋକାନ କରିବ ଆରେ କିଛି ଗୋଟେ କରିବାକୁ ହେଲେ କିଛି ଗୋଟେ ପାଇବାକୁ ହେଲେ କିଛି ଗୋଟେ ଛାଡ଼ିବାକୁ ପଡ଼ିବ ଆଉ ସେଠି ତୁମର ଭଲ କମେଇ ହେବ ରୁହଁନ୍ତ ଖାଆନ୍ତ ବଢ଼ିଆ ମୁଁ ବୁଝିଦେଇଥାନ୍ତି ଭଲ କମେଇ ବି ପାରିଥାନ୍ତ ଏଇଠି ବା ତୁମେ ଏତେ ରେଟ୍ରେ ବିକୁଛ ଆଉ ତୁମର କ'ଣ ଏତେ ବିକ୍ରି ହେଉଥିବ ଟିକେ କମ ରେଟ୍ କଲେ ଲୋକମାନେ ନେବେ ନାଁ ନାଁ ମୁଁ କ'ଣ ସବୁବେଳେ ଆସୁଥିବି ବୁଲିବାପାଇଁ ମୁଁ ଆସିଛି ବେଙ୍ଗଲୋର୍ରୁ ମୁଁ କ'ଣ ସବୁବେଳେ ଆସିବି ବରା ସିଙ୍ଗଡ଼ା ଖାଇବାପାଇଁ ତୁମ ଦୋକାନକୁ ମୁଁ ଗୋଟିଏ ଥର ଆସିଛି ବୁଲିକି ଯିବି ମୋତେ ଟିକେ କମ କରିକି ଦିଅ ମୁଁ ସେଇ ଛଅଟଙ୍କା ଭଳିଆରେ ନେଇଥାନ୍ତି ଆଉ ହଁ ଛଅଟଙ୍କା ହଁ ଛଅଟଙ୍କା ଲେଖା ମୁଁ ଦେବି ହଁ ଛଅଟଙ୍କା ଲେଖା କ'ଣ କହିଲେ ଆଉ ପନ୍ଦରଟଙ୍କାଟା ବେଶୀ ହୋଇଯାଉନି କି ହଉ ଗୋଟେ ଗ୍ରାହକ ଆପଣ ଆଉ ଗୋଟେ କାହାକୁ କୋଡ଼ିଏ ଟଙ୍କାରେ ବିକିଦେବେ ସେଇଥିପାଇଁ ତ ମୁଁ କହୁଛି ଆପଣ ଆସନ୍ତୁ ବେଙ୍ଗଲୋର୍ ମୁଁ ସବୁ ବୁଝିଦେବି ଆପଣଙ୍କ ପାଇଁ ଆପଣ ସେଇଠି କରିବେ ଦୋକାନ

ହଁ ହଁ ଠିକଅଛି ଠିକଅଛି